ହ୍ୟାଲୋ ଆଜ୍ଞ ଆମର ଇଏ ଯେଉଁ ପାଣି ସପ୍ଲାଏ ଆସିଛି ପାଣିର କ'ଣ ଗୋଟେ କେମିକାଲ୍ ସ୍ମେଲ୍ ସ୍ମେଲ୍ ହେଉଛି ଆଉ ସେ ସେ କଲେ ସେ ସବୁ ଆସୁନି ଆଉ କ'ଣ କେମିତି ପାଣି ଟିକଏ ଭଲ ଇଏ ଫିଲ୍ଟର୍ କରି ଭଲରେ ଦିଅନ୍ତୁ ନହେଲେ ଦେହପା ଖରାପ ହବ ବିଭିନ୍ନ ଖାଈ ହଉନି ବହୁତ ଅସୁବିଧା ହେଉଛି ଆଉ ସେଥିପାଇଁ କ'ଣ ଟିକେ ପ୍ରତିକାର କରନ୍ତୁ ହଁ ହଁ ମାନ ଏଇଠି ହଉନି ଏ ସେଇଟା ବାସ୍ନା ଟିକେ ଅଲଗା ଆସୁଛି ଆଉ ଆଉ ଡାଲି ଫାଲି ଯିବେ ଆଉ ପାାଣିର ଇଏ ବିଭିନ୍ନ ଗୋଟେ ସ୍ମେଲ୍ ଆସୁଛି କେମିକାଲ୍ ଇଏ ହଁ ତା ପ୍ରତିକାର କରନ୍ତୁ ନହେଲେ ବହୁତ ଅସୁବିଧା ହେଉଛି ସ୍ମେଲ୍ ହେଉଛି କିଏ ଖାଉନାହାନ୍ତି ଆପଣ ଟିକେ ତା ବ୍ୟବସ୍ଥା କରିବେ ହଉ ହଉ ହଉ ଠିକ୍ ଅଛି